ହଁ କୁହନ୍ତୁ ହଁ

ଆପଣଙ୍କୁ କେମିତି ଦରକାର କୁହନ୍ତୁ ମେହେନ୍ଦୀ ମ୍ୟାରେଜ୍ ସବୁ ହଁ ଡ୍ରୋନ୍ ଅଛି ସେ ଉପରୁ ଭିଡ଼ିଓ ଉଠାହେବ ସବୁ ଅଛି ଆପଣଙ୍କ ଭିଡ଼ିଓକୁ ଉପରକୁ ଡ୍ରୋନ୍ରୁ ବୁଲିବ କ୍ୟାମେରା ଅଛି ସେଗୁଡ଼ିକର ଆପଣଙ୍କ ପାଖଆଖି ଭଡ଼ା ପଡ଼ିଯିବ ଚାଲିଶ ହଜାରରୁ ପଚାଶ ହଜାର ସବୁ ଫାଷ୍ଟ୍ରୁ ଲାଷ୍ଟ୍ ଯାଏ କିଛି କମ୍ ବୋଲି ଆଉ କାଇଁକିନା କେତେ ଫଟୋ ଉଠାହେବ ସେଇ ହିସାବରେ ତପରେ ଲାଷ୍ଟ୍ରେ ସେମତି ଚାଲିଶ ହଜାର ତିରିଶ ହଜାର ପାଞ୍ଚଶହ ଏମତି ପଡ଼ିଯିବ ହଁ ଫଟୋ ପୂରା ଏଚ୍ ଡ଼ି କ୍ୱାଲିଟିର ବାହାରିବ ହଜାର ଅଶୀ କ୍ଵାଲିଟୀରେ ହଁ ଆପଣଙ୍କୁ ଲାଷ୍ଟ୍ରେ ସବୁ ଆଲବମ୍ ସବୁ ଆପଣଙ୍କୁ ଯେମତି କହିବେ ବଡ଼ ସାଇଜ୍ ଛୋଟ ସାଇଜ୍ ଆଲବମ୍ ଯେମତି ବାହାର କରିବାକୁ କହିବେ ସେମତି ଆପଣଙ୍କୁ ଦିଆହେବ

ହୁଁ ସବୁ ଯିବ ଫାଷ୍ଟ୍ରୁ ଲାଷ୍ଟ୍ ସବୁ ଦିଆହବ ତ ଆପଣଙ୍କ ସେମତି ହେଲେ ଆପଣଙ୍କ ଘରେ ମୁଁ ସେମତି ଗୋଟେ ଦୁଇଟା ଲୋକ ବି ପଠେଇଦେବି ଆପଣଙ୍କ ଯାହାଯାହା କ୍ଲିକ୍ କରିବାକୁ ଅଛି ଆପଣଙ୍କ ତାହାଠାରୁ ସବୁ କ୍ଲିକ୍ କରେଇପାରିବେ ହୁଁ ଫଟୋ ପୁରା ବହୁତ ସୁନ୍ଦର ହବ ପୁରା ଏଚ୍ ଡ଼ି କ୍ୱାଲିଟିରେ ତାଙ୍କୁ ମୁଁ ପୁରା ବୁଝେଇକି କହିଦେବି ଯେ ପୁରା ହଜାର ଅଶୀ କ୍ଵାଲିଟୀରେ ଫଟୋଗୁଡ଼ିକୁ କାଢ଼ିବ ପୁରା ଏଚ୍ ଡ଼ି କ୍ୱାଲିଟିର ଯେମତି ସେମାନଙ୍କୁ ପସନ୍ଦ ହବ ସେମିତି ଫଟୋ ଧଳା ତା'ଠୁ ଏବେ ଆପଣ କହୁଛନ୍ତି ଆପଣଙ୍କୁ ଭଲ ଫଟୋ ବି ଦରକାର ଆଲବମ୍ ବି ଦରକାର ଆରେ କମ୍ ବି ଦରକାର ଏତେ ଇଏରେ ଏତେ କମ୍ ଭିତରେ ଏତେ ସବୁ ଆଡ଼ଜଷ୍ଟ୍ ହେଇପାରିବ କି ଡ୍ରୋନ୍ ପଠାହବ ଆପଣଙ୍କ ଘରେ କ୍ୟାମେରା ପଠାହବ ଲୋକ ପଠାହବ ଏସବୁ ଏତେ କିଛିରେ ଆପଣଙ୍କୁ ଫାଷ୍ଟ୍ରୁ ଲାଷ୍ଟ୍ ଯାଏ ଏତେ ସବୁ ଆଡ଼ଜଷ୍ଟ୍ ହେଇପାରିବ କି ମୁଁ ଚେଷ୍ଟା କଲେ ମୁଁ ଚେଷ୍ଟା କଲେ ତ ଫ୍ରୀରେ ବି ହେଇଯିବ କିନ୍ତୁ ସେ ଲୋକ ଦୁଇଟା ଯିବେ ତାଙ୍କର ଭଡ଼ା ସବୁ ଡ୍ରୋନ୍ର ତାପରେ କ୍ୟାମେରାର ସବୁ ଫଟୋ ବାହାର କରିବାପାଇଁ ଯେଉଁ ଖର୍ଚ୍ଚ ହବ ଏସବୁ ଖର୍ଚ୍ଚ ଅଛି ନା ଏମିତି ତ ଫ୍ରୀରେ ଆମେ ନଉନୁ ନା ପଇସା ହଉ ଆପଣଙ୍କ ମ୍ୟରେଜ୍ଟା କେବେ ଅଛି ସେଇଟା ଦଶଦିନ ପନ୍ଦରଦିନ କେତଦିନ ପରେ ଟିକେ କହିବେ ଓହୋ ହଁ ସେଇ ହିସାବରେ ମୁଁ ଦେଇଛି ଆପଣଙ୍କ ଆପଣଙ୍କୁ ଟିକେ କଲ୍ କରିବେ ମୁଁ ସେଇ ହିସାବରେ ଦୁଇ ତିନିଟା ଲୋକ ଟିକେ ପଠେଇଦେବି ଆପଣଙ୍କ ଯେମତି ଦରକାର ସେମିତିଆ ଆପଣ କ୍ଲିକ୍ କରେଇପାରିବେ ଆଉ ତାଙ୍କର ଯଦି କିଛି ସେମାନେ ଯଦି କିଛି ଭୁଲ୍ଭାଲ୍ କରନ୍ତି କରୁଛନ୍ତି ତାହେଲେ ଆପଣ ମୋତେ ଫୋନ୍ରେ ବି କହିପାରିବେ କି ୟାଙ୍କ ୟାଙ୍କୁ କିଛି କହିଲେ ଏମାନେ ଶୁଣୁନାହାଁନ୍ତି ସେମାନେ ତାଙ୍କର ମନଇଚ୍ଛା ଫଟୋ ଉଠଉଛି ଆମକୁ ଯେମତି ଦରକାର ସେ ସେମତି ଉଠଉନି କିଛି ଯଦି କମ୍ପ୍ଲେନ୍ ଅଛି ଆପଣ କହିପାରିବେ ମୁଁ ପିଲାମାନଙ୍କୁ ବୁଝେଇ କହିଦେବି ଯେମତି ନାଇଁ ଏମତି କର କି ଯଦି କମ୍ପ୍ଲେନ୍ ଆହୁରି ବି ଯଦି କିଛି ଭୁଲ୍ଭାଲ୍ ହୁଏ ତାହେଲେ ବି ଆପଣ କହିପାରିବେ ଆପଣ ଟିକେ ମୋତେ ମନେ କରେଇଦେବେ ଫୋନ୍ କରିକି ମ୍ୟାରେଜ୍ ଆଗରୁ ନହେଲେ ଆଡ଼େ ଆମର ଡ୍ରୋନ୍ର ଅଲଗା ଜାଗାରେ କାମ ରହୁଛି ଭଡ଼ା ରହୁଛି ତ ହଁ ଠିକ୍ ଅଛି